ଓଡ଼ିଶା ସମ୍ମୁଖୀନ ହଉଥିବା ପ୍ରମୁଖ ଟେକ୍ନୋଲୋଜି ଆହାନ୍ କିମ୍ବା ସମସ୍ୟା ଗୁଡ଼ିକ ଅନେକ ରହିଛି ଏଇଠି ସମସ୍ତେ ଟେକ୍ନୋଲୋଜି ମାଧ୍ୟମରେ ନିଜ ନିଜର ସ୍ମାର୍ଟଫୋନରେ ଫୋନ ପେ ଗୁଗୁଲ୍ ପେ ଆଉ ସବୁ ଯେତିକି ଡକ୍ୟୁମେଣ୍ଟ ଅଛି ତାଙ୍କର ସାର୍ଟିଫିକେଟ୍ ସବୁ ମୋବାଇଲରେ ରଖୁଛନ୍ତି ଯାହାଫଳରେ ହ୍ୟାକିଂର ବି ଅଛି ଲୋକମାନେ କେତେକ ଅଛନ୍ତି ଟେକ୍ନୋଲୋଜି ସାହାଯ୍ୟରେ ହ୍ୟାକିଂ କରିକି ତାଙ୍କ ମୋବାଇଲରୁ ପଇସା ଲୁକାୟିତ ଭାବେ ନେଇ ଯାଉଛନ୍ତି ତାଙ୍କ ଫୋନକୁ ଗୋଟେ ଓ ଟି ପି ଯାଉଛି ସେଇଟା ଓପନ୍ କରି ଦେଖିଲେ ସେମାନେ ତାଙ୍କର ହ୍ୟାକିଂ କରିକି ପଇସା ନେଇ ଯାଉଛନ୍ତି କାରଣ ସମସ୍ତଙ୍କ ପାଖରେ ଗୋଟେ ଗୋଟେ ସ୍ମାର୍ଟଫୋନ ଏ ସ୍ମାର୍ଟଫୋନ ବ୍ୟବହାର କରିକି ଲୋକମାନେ କେତେଟା ଜ୍ଞାନ ତାଙ୍କ ପାଖରେ ଅଛି ଆଉ କେତେଟା ଜ୍ଞାନ ତାଙ୍କ ପାଖରେ ନାହିଁ କେମିତି ବ୍ୟବହାର କରିବେ ସେ ସ୍ମାର୍ଟଫୋନକୁ ଆଉ ଜନସଂଖ୍ୟାରେ ପ୍ରତ୍ୟେକ ଘରକୁ ଯିବେ ସମସ୍ତଙ୍କ ଘରେ ଗୋଟେ ଗୋଟେ ସ୍ମାର୍ଟଫୋନ ସେହି ସ୍ମାର୍ଟଫୋନରେ ତାଙ୍କର ସବୁ ଯେଉଁ ଯାହା ବି ଜିନିଷ ସବୁ ସ୍ମାର୍ଟଫୋନରେ ରଖିଥାନ୍ତି ଆଉ ସ୍ମାର୍ଟଫୋନରେ ସବୁକାମ ବେଳେ ବେଳେ ହୋଇନଥାଏ କାରଣ ବେଳେ ବେଳେ ଟେକ୍ନୋଲୋଜିର ସର୍ଭର୍ ଡାଉନ୍ ଥାଏ ମାନେ ବେଳେବେଳେ ନେଟ୍ୱାର୍କ ଆସେ ନାହିଁ ତାହାଫଳରେ କିଛି କାମ ହେଇପାରେନି ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭର କଲେ ସମସ୍ତେ ବ୍ୟବହାର କଲେ ତାହାଫଳରେ ବେଳେ ବେଳେ ସେଇ ସର୍ଭର୍ ଡାଉନ୍ ହେଇଥାଏ ଆଉ ଏଟିଏମ୍ରୁ ମଧ୍ୟ ବି ପଇସା କେହି କାଢ଼ିପାରନ୍ତିନି ଇଣ୍ଟରନେଟ୍ ଅଭାବରୁ